ଏବେ ଖରାଦିନ ଥିବାରୁ ବହୁତ ଗରମ ଲାଗେ ଆଉ କିଛି ପାନୀୟ ଦ୍ରବ୍ୟ ପିଇବାକୁ ଇଚ୍ଛା ହୁଏ ତେଣୁ ମୁଁ ଘରେ ବିଭିନ୍ନ ପ୍ରକାର ପାନୀୟ ଦ୍ରବ୍ୟ ତିଆରି କରି ପିଉଛି ଯେପରିକି ସର୍ବତ ଲେମ୍ବୁପଣା କମଳା ଜୁସ୍ ଏବଂ ବିଭିନ୍ନ ପ୍ରକାର ଫଳର ଜୁସ୍ ମଧ୍ୟ ମୁଁ ଘରେ ତିଆରି କରେ ପ୍ରଥମେ ମତେ ପାନୀୟ ଦ୍ରବ୍ୟ ତିଆରି କରିବାର ଆସୁନଥିଲା ମୋ ମା ମୋ ପାଇଁ ତିଆରି କରି ଦେଉଥିଲେ କିନ୍ତୁ ଧୀରେ ଧୀରେ ସେ ତିଆରି କରିବା ସମୟରେ ମୁଁ ତାଙ୍କ ପାଖରେ ରହି କିଛି କିଛି ଶିଖିଲି ଆଉ ପରେ ମୋ ମା ମତେ ଭଲ ଭାବରେ ଶିଖାଇ ଦେଲେ ମୁଁ ଅଧିକାଂଶ ରେସିପି କିମ୍ବା ଅନ୍ୟ କିଛି ମୋ ମା ଙ୍କ ଠାରୁ ହିଁ ଶିଖି ଥାଏ ଲେମ୍ବୁପଣା ଯଦି ମୁଁ ତିଆରି କରିବି ତା'ହେଲେ ପ୍ରଥମେ ଗୋଟିଏ ଗ୍ଲାସ୍ ପାଣି ନେବି ସେଥିରେ ଲେମ୍ବୁ ଚିପୁଡ଼ିବି ତା'ପରେ ସ୍ୱାଦ ଅନୁସାରେ ଚିନି ଓ ଅଳ୍ପ ଲୁଣ ପକାଇବି ମୁଁ ଦିନେ ଲେମ୍ବୁଟାକୁ ବହୁତ ଜୋର୍ରେ ଚିପୁଡ଼ି ଦେଲି ତ ସେ ଲେମ୍ବୁପଣାଟା ପିତା ହୋଇଗଲା ମୋ ମା ମତେ କହିଲେ ଲେମ୍ବୁକୁ ଅତି ଚିପୁଡ଼ି ଦେଲେ ପିତା ହୋଇଯାଏ ଯଦି ମୁଁ ବାହାରକୁ ଯାଏ ତାହା ହେଲେ ବାହାର ଥଣ୍ଡା ପାନୀୟ ଦ୍ରବ୍ୟ ପିଏ ନାହିଁ କାରଣ ସେଥିରେ ବିଭିନ୍ନ ପ୍ରକାର ଜୀବାଣୁର ରକ୍ତ ମିଶି ଥାଉଛି ତ ମୁଁ ଘରକୁ ଆସିଲେ କିଛି ପାନ୍ୟଦ୍ରବ୍ୟ ତିଆରି କରି ପିଇଥାଏ ଆମ ପରିବାରର ସମସ୍ତଙ୍କ ପାଇଁ ମଧ୍ୟ ମୁଁ ତିଆରି କରିଦିଏ